ଫେସବୁକ୍ ଇନଷ୍ଟାଗ୍ରାମ୍ କିମ୍ବା ଟ୍ୱିଟର ଆପଣଙ୍କ ପାଇଁ ଆପଣଙ୍କର ଖବର ଅପଡ଼େଟ୍ କରିବା ପାଇଁ ଏକ ମାଧ୍ୟମ କି ହଁ ମାଧ୍ୟମ ହଁ ଆପଣମାନେ ଯେବେ ମୋବାଇଲ୍ ଦେଖୁଛନ୍ତି ଫେସବୁକ୍ ବା ଇନଷ୍ଟାଗ୍ରାମ୍ ନିହାତି ଦେଖୁଥିବେ ସେଥିରେ ଯେ ଯାହାବି କିଛି ନ୍ୟୁଜ୍ ଦେଖାଏ ବା ଭାଇରାଲ୍ କରେ ସବୁକିଛି ସତ ନଥାଏ କିଛି ବି ମିଥ୍ୟା ଥାଏ କିଛି ବି ସତ୍ୟତା ଥାଏ ଯେ ସବୁ ଆମ ଯେଉଁ ସବୁ ଜିନିଷ ଦେଖୁଛୁ ସେସବୁ ସତ ଜିନିଷ ବି କିଛି ଦେଖୁଛୁ ମିଛ ଜିନିଷ ବି କିଛି ଦେଖୁଛୁ ତେଣୁ ଆପଣମାନେ ଯେବେ ବି ଫେସବୁକ୍ ବା ଇନଷ୍ଟାଗ୍ରାମ୍ ଦେଖୁଛନ୍ତି ତ ସେତେବେଳେ ଆପଣ ଭାଇରାଲ୍ କରିବା ପାଇଁ ସେ ସବୁ ଜିନିଷକୁ ବହୁତ କିଛି ବି କରୁଛନ୍ତି କିନ୍ତୁ ଆପଣମାନେ ଜାଣିପାରୁନାହାନ୍ତି କି କେଉଁଟା ସତ କେଉଁଟା ମିଛ ତେଣୁ ଆପଣମାନେ ଯେତେବେଳେ ବି ଫେସବୁକ୍ ଇନଷ୍ଟାଗ୍ରାମ୍ ବ୍ୟବହାର କରୁଛନ୍ତି ସେତେବେଳେ ଇଏ ଆପଣ ବୁଝି ବିଚାରି ଦେଖି ଚାହିଁ ଏସବୁ ଜିନିଷ କରନ୍ତୁ ନହେଲେ ଆଗକୁ ବହୁତ ପ୍ରୋବ୍ଲମ୍ରେ ପଡ଼ିପାରିବେ ବହୁତ ଅସୁବିଧାର ସମ୍ମୁଖୀନ ହେଇପାରିବେ ସେ ସେଥିପାଇଁ ମୁଁ କହୁଛି କି ଯେ ଏସବୁ ଜିନିଷ ଯେତିକି ସତ ସେତିକି ମିଛ ଯେବେ ବି କିଛି ବା ଫେସବୁକ୍ ବା ଇନଷ୍ଟାଗ୍ରାମ୍ କିମ୍ବା ଟ୍ୱିଟରରେ ଖବର ଅପଡ଼େଟ୍ କରିବା ପାଇଁ ଆପଣମାନେ ଆପଣମାନଙ୍କର ପରିବାର ଠାରୁ କୌଣସି ଅପଡ଼େଟ୍ ପାଇବା ପାଇଁ ବି ବା ଫେସବୁକ୍ ଇନଷ୍ଟାଗ୍ରାମ୍ ବା ଟ୍ୱିଟର ବ୍ୟବହାର କରନ୍ତି ସେତେବେଳେ ଆପଣ ଭାବନ୍ତୁ କି ଏସବୁ ଜିନିଷ କରିଲେ ଯେତେ ବି ଭଲ ସେତେ ବି ଖରାପ କିଛି କରିବା ଯାହା ବି କିଛି ଆମେ ଖବର ପାଇବା ପାଇଁ ଚାହୁଁ ବା ଖବର ଦେବା ପାଇଁ ଚାହୁଁ ଫେସବୁକ୍ ଇନଷ୍ଟାଗ୍ରାମ୍ ଭଲ କିନ୍ତୁ ସେସବୁ ଜିନିଷ ଯେତିକି ବିଶ୍ୱସନୀୟ ସେତିକି ଅବିଶ୍ଵସନୀୟ ବି ମୁଁ ଏତିକି କହୁଛି